ହ୍ୟାଲୋ ପାରିଜାତ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ହଁ ମୁଁ ଏହିଠୁ ଗୋଦାରି ଅଫିସରୁ କହୁଥିଲି ଆସନ୍ତା କାଲି ମୋତେ କିଛି ସାଧା ଉପରେ ଭାତ ଡାଲି ଆଳୁ ବିନ୍ସ ଭଜା ପୋଟଳ ତରକାରୀ ପାମ୍ପଡ଼ ଟମାଟୋ ଖଟା ତା ସାଥିରେ କିଛି ସାଧା ତରକାରୀ ହେଉଛି ବୋଲି ମୋତେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ଧନ୍ୟବାଦ